ରାଜନୀତି ଏକ ବହୁତ ବଡ଼ କାମ ରାଜନୀତିରେ ରାଜନୀତିରେ ଲୋକ ପ୍ରତିନିଧି ଦରକାର ହେବାକୁ ଆବଶ୍ୟକ ରାଜନୀତିରେ ବହୁତ ଲୋକ ଦରକାର ହେବା ଆବଶ୍ୟକ ଭୋଟ୍ ଦେବାପାଇଁ ଅଠର ବର୍ଷ ହୋଇଥିବା ଆବଶ୍ୟକ ସେଥିପାଇଁ ଆମର ଆମ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବହୁତ ଲୋକଙ୍କ ଦ୍ୱାରା ସେ ନିର୍ବାଚିତ ହେଉଛନ୍ତି ମୁଖ୍ୟମନ୍ତ୍ରୀ ତାଙ୍କଦ୍ୱାରା ରାଜ୍ୟପାଳ ହେଉଛନ୍ତି ଗଣେଶି ଲାଲ୍ ସିଏ ବହୁତ ଲୋକ ପ୍ରତିନିଧି ଦ୍ୱାରା ରାଜ୍ୟପାଳ ହେଉଛନ୍ତି ଗଣମାଧ୍ୟମ ହେଉଛି ଓଡ଼ିଶାର ରାଜନୀତି ହେଉଛି ଏକ ବହୁତ ବଡ଼ ବିଶେଷ ଆଞ୍ଚଳିକରେ ଆଞ୍ଚଳିକରେ କିଏ କଂଗ୍ରେସ କିଏ ବିଜେଡ଼ି କିଏ ଦ୍ୱାରା ଭୋଟ୍ ଦେଇଥାନ୍ତି କିନ୍ତୁ ବହୁତ ଭଲଲୋକ ହିଁ ଭୋଟ୍ ଦେବା ନିଶ୍ଚିତ ଆବଶ୍ୟକ ସେଥିପାଇଁ ବହୁତ ଭଲଲୋକ ଭୋଟ୍ ଦେବା ନିଶ୍ଚୟ ଆବଶ୍ୟକ ଭୋଟ୍ ଦେଲେ ବହୁତ କ୍ଷତିଗ୍ରସ୍ତ ଭୋଟ୍ ଦେବାଟା ନିଶ୍ଚୟ ଆବଶ୍ୟକ ଗୋଟେ ମଣିଷର ଭୋଟ୍ ଥିଲେ ହିଁ ବହୁତ କ୍ଷତିଗ୍ରସ୍ତ ହୋଇନଥାଏ ଭୋଟ୍ ଦେବାହିଁ ନିଶ୍ଚୟ ଜରୁରୀ ଭୋଟ୍ ଦେଲେହିଁ ଆମ ବିଚାରପତି ଉଠିଥାଆନ୍ତି ସେଇ ବିଚାରପତି ହିଁ ଗାଁର ବା ସହରର ଦେଶର ଭବିଷ୍ୟତ ଚିନ୍ତା କରିଥାନ୍ତି